ଆପଣ ସେ ଚାଲିଛି ଆଉ

କମ୍ପାନୀର ତା'ପରେ ଦେଖିବା ଯୋଉ ଗୋଟେ ବଢ଼ିଲାପରେ କି ହେବ ତାହେଲେ ରାୟଟା କଣ ଆସିବ ଚାଷ ବାସ ସବୁ ନଷ୍ଟ ହେଉଥିଲା ଫସଲ ହେଉନଥିଲା ଲୋକମାନେ ବି ରୋଗାକ୍ରାନ୍ତ ହେଉଥିଲେ ଠିକ୍ଅଛି ଦେଖିବା ସେ ବହି ସବୁ ଆଣି ମଗେଇଲେ ପଢ଼ିଲା ପରେ ଯାହାହେବ ନା ଆଉ ତାଙ୍କ ସହିତ ତା ଆଗ ତା'ର ନିୟମ ସବୁ ପଢ଼ିବାପାଇଁ ପଡ଼ିବ ପଢ଼ିଲାପରେ ଯାଇକି ତା'ର ବିଷୟରେ ତାଙ୍କ ସହିତ କଥାହେବା କମ୍ପାନୀ ଆଉ ଇଏ ଦେଖିବା କଣ ହେଉଛି ଆଉ ଚେଷ୍ଟାକରିବା ଆଉ ଲୋକମାନେ ଯୋଉଠୁ କେତେ ହେଉଛନ୍ତି ଚେଷ୍ଟାକରିବା ହଉ ଚେଷ୍ଟାକରିବା ଆଉ ଲୋକମାନେ ଯୋଉଠୁ ଅସୁବିଧା ଭୋଗୁଛନ୍ତି ରୋଗାକ୍ରାନ୍ତ ହେଉଛନ୍ତି ଫସଲ ହେଉନାହିଁ ଚେଷ୍ଟାକରିବା ଆଉ ହଁ କରିଦେବା ଆଉ